ସାଧାରଣତଃ ଆମେ ବ୍ୟାଙ୍କ ଉପରେ ମାନେ ଦୈନନ୍ଦିନ ଜୀବନରେ ଆମେ ବ୍ୟାଙ୍କ ଉପରେ ନିର୍ଭରଶୀଳ ଟଙ୍କା ଆମେ ଜମା କରିବା ପାଇଁ ଯିବା ପାଇଁ ବ୍ୟାଙ୍କ ଯିବା ପାଇଁ ଦରକାର ପଡ଼ୁଛି ଟଙ୍କା ଉଠାଇବା ପାଇଁ ହେଲେ ଆମକୁ ବ୍ୟାଙ୍କ ଯିବା ପାଇଁ ଦରକାର ପଡ଼ୁଛି ଆଗରୁ ଆଗରୁ ସମ୍ପୂର୍ଣ୍ଣ ଭାବରେ ଆମେ ବ୍ୟାଙ୍କ ଉପରେ ନିର୍ଭର ହେଇଥିଲୁ ଏବେ କିନ୍ତୁ ଇଣ୍ଟରନେଟ୍ ଯୁଗ ଆସିବାରୁ ଅବଶ୍ୟ ଟିକେ କମିଯାଇଚି କିନ୍ତୁ ତଥାପି ଆମେ ବ୍ୟାଙ୍କ ଉପରେ ନିର୍ଭର ଯଦି ଜଣଙ୍କର ଯଦି ଆମର କାମ ପଡ଼ୁଛି ତ ବ୍ୟାଙ୍କ ଆମେ ଯାଉଛୁ ଲମ୍ବା ଲାଇନ୍ ଲାଗିଛି ତ ସେଥିରେ ଆମର ସମୟ ବି ମାନେ ଅପଚୟ ହେଉଛି ଯେହେତୁ ବ୍ୟାଙ୍କରେ କମ୍ ଷ୍ଟାଫ୍ ରହୁଛନ୍ତି ତ ହେଉଛି ସେମାନେ ତାଙ୍କ କାମ ବି କରୁଛନ୍ତି କିନ୍ତୁ ଆମ କାମ ବି ରହିଯାଉଛି ତ ବ୍ୟାଙ୍କରେ ଲମ୍ବା ଲାଇନ୍ ଲଗାଇକି ଆମକୁ କାମ ମାନେ ଆମକୁ ଆମ କାମ ସାରିକି ଆସିବା ପାଇଁ ପଡ଼ୁଛି ତା'ମଧ୍ୟରେ ଧର ଆଉ ଆମର ଯଦି କୌଣସି ଗୋଟେ କାମ ପଡ଼ିଗଲା ବାହାଘର ହଉ କି ଆଉ କ'ଣ ଗୋଟେ କାମ ପଡ଼ିଗଲା ତ ତା'ହେଲେ ଆମେ ଯଦି ଟଙ୍କା ଉଠାଇବା ପାଇଁ ଯିବା ତା'ହେଲେ ବ୍ୟାଙ୍କରେ କୋଡ଼ିଏ ହଜାରରୁ ଅଧିକା ଟଙ୍କା ଆମେ ଉଠାଇ ପାରିବାନାହିଁ ତ ସେଥିରେ ଆମର ଅସୁବିଧା ହେଉଛି ତ ଯଦି କୋଡ଼ିଏ ହଜାର ଟଙ୍କାରୁ ଅଧିକା ଟଙ୍କା ଆମକୁ ଦରକାର ଥିବ ତ ତା'ହେଲେ ଆମକୁ ଆମେ ଆଉ ଆଉ ଟଙ୍କା କେଉଁଠୁ ପାଇବୁ ତ ସେଇଟା ଆମର ଅସୁବିଧା ହେଉଛି ଆଉ ରହିଲା କେ ୱାଇ ସି ପାଇଁ କେ ୱାଇ ସି ଯଦି ଜଣେ ପ୍ରତିବର୍ଷ କେ ୱାଇ ସି କରିବ ତ ତା'ହେଲେ ଆମେ ଘର ଛାଡ଼ି କରି ଯେଉଁ ଯେଉଁମାନେ ଅଛନ୍ତି ଯାଇକି ବାହାରେ କାମ କରୁଛନ୍ତି ଜବ୍ କରୁଛନ୍ତି ତ ସେମାନଙ୍କୁ ପ୍ରତିବର୍ଷ ହଇରାଣ ହେଇକି ଆସିବା ପାଇଁ ପଡ଼ୁଛି କେ ୱାଇ ସି ଫର୍ମ ଭରିବା ପାଇଁ ଆଉ ଯେଉଁ ଆମର ଯେଉଁ ବ୍ୟାଙ୍କରେ ଯେଉଁ ଷ୍ଟାଫ୍ ମାନେ ଅଛନ୍ତି ତ ସେମାନଙ୍କ ପାଖକୁ ଗଲାକୁ ଆମର ଯଦି କିଛି ଜିନିଷରେ କିଛି ପଚାରିବା ପାଇଁ ପଡ଼ୁଛି ତ ତାଙ୍କୁ ମାନେ ବାର ବାର ପଚାରିଲାକୁ ସେମାନେ ଟିକେ ବିରକ୍ତି ଭାବ ପ୍ରକାଶ କରୁଛନ୍ତି